ମୁଁ ଓଡ଼ିଆ ଭାଷାକୁ ଭଲପାଏ ଆଉ ଆମର ତ ମୁଁ ଓଡ଼ିଶା ଲୋକ ଯେହେତୁ ଆଉ ମାତୃଭାଷା ହେଉଛି ଆମର ଓଡ଼ିଆ

ଆଉ ଏହା ବ୍ୟତିତ ଇଂରାଜୀ ଭାଷାରେ କେତେଗୁଡ଼ିଏ ଛୋଟ ଗଳ୍ପ ବହି ଆଉ ଗୋଟେ ହେଉଛି ଆମର ଗୀତ ବହି ଆଉ ସେଇସବୁଗୁଡ଼ାକ ପଢେ ଆଉ ଏଇସବୁ ଆଉ